ଆମର୍ ଗାଁଥି ବହୁତ୍ ପ୍ରକାର୍ ବ୍ୟବସାୟ ଅଛି ଯେନ୍ତାକି ଫ୍ୟାନ୍ସି ଷ୍ଟୋର୍ ଅଛି ଫ୍ୟାନ୍ସି ଷ୍ଟୋର୍ ଚୁଡ଼ି ରହିସି ଟିକିଲି ରହିହି ପାଉଡ଼ର୍ ନେଲ୍ପଲିସ୍ ସବୁ ଯେନ୍ତା ରହୁଛେ ଆଉ ମୁଢ଼ି ମିଲ୍ ବି ଅଛି ପନିପରିବା ଦୁକାନ୍ ଅଛି ପାଖେ ସବୁ ଆମ୍ର ଜିମ୍ ଅଛି ଆରୁ ବାକି ଚାଉଲ୍ ମିଲ୍ ଅଛି ଚାଷ୍ ଇ ଚାଷ୍ କର୍ବାର୍ ଲାଗି ଚାଷ୍ ସେମାନେ ଚାଷୀମାନଙ୍କର ବିହନ୍ ବି ମିଲ୍ସି କପଡ଼ା ଦୁକାନ୍ ଅଛି ସବୁ ସବୁଅଛି ଯେନ୍ତାକି ଦୁକାନରେ ଅଛେ ଶାଢ଼ି ସାୟା ବ୍ଲାଉଜ୍ ଆରୁ ଆମର୍ ପନିପରିବା ଦୁକାନ୍ରେ କଞ୍ଚା କଞ୍ଚାପନିପରିବା ନେଇକରି ଶୁଖା ପନିପରିବା ତକ୍ ସବୁ ଜିନିଷ୍ ମିଲ୍ସି ଆଉ ଚାଷୀମାନକର୍ ଲାଗି ବିହନ୍ ସାର୍ ଉଷୁ ସବୁଜିନିଷ ସଫିସେଣ୍ଟ୍ ଆମର୍ ଇତୁ ଆମର୍ ଗାଁରେ ହି ସବୁ ମିଲୁଛେ ଆଉ ଆଉ ବି ସବୁ ସବୁ ଯେନ୍ତା ପାଖେ ଆଖେ ବୋରିଙ୍ଗ୍ କୂଆ ବଣ୍ଡ୍ ସବୁଜିନିଷ ଆମର୍ ଗାଁରେ ସବୁ ଆଭେଲେବଲ୍ ଅଛି